କୃଷକମାନେ ସାଧାରଣତଃ ବିଭିନ୍ନ ପ୍ରକାର ପଶୁମାନଙ୍କୁ ରଖିଥାନ୍ତି ସେ ସେମାନଙ୍କର ଖାଇବା ପିଇବା ରହିବା ଏବଂ ସ୍ୱାସ୍ଥ୍ୟ ଏସବୁ ଏସବୁ ବିଷୟରେ ଟିକେ ଅଧିକ ଧ୍ୟାନ ଦେବା ଦରକାର ଯେମତିକି ତାଙ୍କୁ ସମୟରେ ଖାଇବା ଦେବା ଯେମତିକି ଚୋକଡ଼ ଚୂନା ଏସବୁ ପୁଷ୍ଟିକର ଖାଦ୍ୟଗୁଡ଼ିକ ତାଙ୍କୁ ଦେବା ଆଉ ସବୁଜ ଘାସ ମଧ୍ୟ ଦେବା ଏବଂ ସମୟ ସମୟରେ ସେମାନଙ୍କୁ ଡାକ୍ତର ଚିକିତ୍ସା ମଧ୍ୟ ଆଣିକି କରାଇବା ଓ ରୋଗ ପ୍ରତିରୋଧକ ଟୀକା ମଧ୍ୟ ଗୁଡ଼ିକ ଦେବା ଓ ଏବଂ ସେମାନେ ରହୁଥିବା ଗୁହାଳ ସ୍ଥାନଗୁଡ଼ିକୁ ଟିକେ ବଡ଼ ବଡ଼ ମାନେ ପର୍ଯ୍ୟାପ୍ତ ସ୍ଥାନ ରଖିବା ଏବଂ ତାଙ୍କ ଭେଣ୍ଟିଲେସନ୍ ବା ଶ୍ଵାସକ୍ରିୟା ପାଇଁ ବିଭିନ୍ନ ମାନେ ଟିକେ ଅଧିକ କଣ ଜାଗା ରଖିବା ଭେଣ୍ଟିଲେସନ ପାଇଁ ଯାହାଦ୍ଵାରା କି ସେମାନେ ଭଲରେ ନିଶ୍ଵାସ ପ୍ରଶ୍ଵାସ ନେଇପାରିବେ ଏବଂ ତାଙ୍କ ଗୁହାଳରେ କଣ ଫ୍ୟାନ୍ ମଧ୍ୟ ଆମେ ଲଗାଇ ପାରିବା ଏବଂ ବିଭିନ୍ନ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା ମଧ୍ୟ କରାଇ ପାରିବା ଏହିପରି କୃଷକମାନେ ସୁନିଶ୍ଚିତ କରିପାରିବେ ଯେ ସେମାନଙ୍କ ପଶୁ ସୁରକ୍ଷିତ ରହିବେ ଓ ମାନବୀୟ ଭାବରେ ପ୍ରକ୍ରିୟା କରଣ କେନ୍ଦ୍ରକୁ ପରିବହନ ମଧ୍ୟ କରିପାରିବେ